ହ୍ୟାଲୋ ସାର୍ ମୁଁ ଆପଣଙ୍କ କମ୍ପାନୀରୁ ଏକ ଡ୍ରେସ୍ ଅର୍ଡ଼ର କରିଥିଲି ଆଜ୍ଞା ସେହି ଡ୍ରେସ୍ ଦେଖିବାକୁ ବହୁତ ସୁନ୍ଦର ଓ ସେହି ଡ୍ରେସ୍ଟିର ଡିଜାଇନ୍ ଦେଖିବାକୁ ଭଲ ହେବା ସହିତ କପଡ଼ା ମଧ୍ୟ ଭଲ ପଡ଼ିଛି ଏହା ଦେଖିବାକୁ ବହୁତ ଆକର୍ଷଣୀୟ ଓ ପିନ୍ଧିବାକୁ ବହୁତ ଭଲ ଲାଗୁଛି ମୋର ଆଶାଠାରୁ ଏହା ଅଧିକ ଗୁଣରେ ଭଲ ଏବଂ ଅତି ସୁଲଭ ଦରରେ ମୁଁ ଏଇ ଡ୍ରେସ୍ଟିକୁ ପାଇପାରିଛି ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କାରଣ ଆପଣ ଏତେ ସୁଲଭ ଦରରେ ଏତେ ଭଲ କପଡ଼ା ବିକ୍ରୟ କରିପାରୁଛନ୍ତି ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ